ପଞ୍ଚାୟତର ମୁଖ୍ୟ ହେଲେ ସରପଞ୍ଚ ସରପଞ୍ଚଙ୍କ କାର୍ଯ୍ୟ ହେଉଛି କେଉଁଠାରେ ପୋଖରୀ ଖୋଳା ହେବ କେଉଁଠାରେ ରାସ୍ତା ଘାଟ ନିର୍ମାଣ ନିର୍ମାଣ ହେବ ଏବଂ କେଉଁଠାରେ ଲୋକମାନେ ହଇରାଣ ହରକତ ହେଉଛନ୍ତି ପାଣି ପାଇଁ ସେ କାର୍ଯ୍ୟ ଦେଖିବେ ଏବଂ କେଉଁଠାରେ ବୃଦ୍ଧ ବୃଦ୍ଧି ବୃଦ୍ଧ ଏବଂ ବୁଢ଼ା ବୁଢ଼ିଗୁଡ଼ିକ ଭତ୍ତା ପାଇବେ ସେଗୁଡ଼ିକ ଦେଖିବ ଗ୍ରାମ ଗ୍ରାମରେ ଚାଉଳ ମଧ୍ୟ ଦିଆଯାଏ ସେଗୁଡ଼ିକ ଦେଖିବା ରାସ୍ତା ଘାଟ ନିର୍ମାଣ ଦ୍ଵାରା ସେଗୁଡ଼ିକ କି ଭଳି ଭାବରେ କାର୍ଯ୍ୟରତ ହେଉଛି ସେଗୁଡ଼ିକ ଦେଖିବ କିଛି କିଛି କାର୍ଯ୍ୟରେ ପଞ୍ଚାୟତର ସରପଞ୍ଚ ବିଭିନ୍ନ କିଛି ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଯାହା ଦ୍ଵାରା ସରପଞ୍ଚ ଅଧିକ ପରିମାଣରେ କାର୍ଯ୍ୟ କରିଥାନ୍ତି ଯେ ପରିକି ଗ୍ରାମରେ ଗ୍ରାମରେ ଗୁଡ଼ିକ ଗ୍ରାମରେ ଏଇ କିଛି କ୍ଲବ ଘର ମଧ୍ୟ ତିଆରି କରିଥାନ୍ତି ଗ୍ରାମ ଗ୍ରାମ ମଧ୍ୟରେ ଝଗଡ଼ା ହେଲେ ସେଗୁଡ଼ିକ ମଧ୍ୟରେ କିଭଳି ବଚସା ହବ ବଚସା ଦ୍ଵାରା ସେଗୁଡ଼ିକ କିଭଳି ସମାଧାନ ହେବ ତା ପ୍ରତି ମଧ୍ୟ କିଛି କାର୍ଯ୍ୟ କରିଥାନ୍ତି ଲୋକମାନେ କିଭଳି ଅଧିକ ପରିମାଣରେ ପାଣି କିମ୍ବା କୌଣସି କାର୍ଯ୍ୟ ପାଇଁ ହଇରାଣ ହରକତ ନ ହେବେ ସେଗୁଡ଼ିକ ମଧ୍ୟ ଦେଖିଥାନ୍ତି ଯାହା ଦ୍ଵାରା ଅଧିକ ପରିମାଣରେ ଲୋକ ସରପଞ୍ଚଙ୍କ ଉପରେ ନିର୍ଭର କରିଥାନ୍ତି ପୌରପାଳିକା ହେଉଛି ସହରରେ କିଭଳି ଭାବରେ ରାସ୍ତା ଘାଟ ଖରାପ ଥିଲେ ଖରାପ ଥିଲେ ଭଲ ଭାବରେ ନିର୍ମାଣ କରିବା ରାସ୍ତା ଘାଟ କେଉଁଠି ଖରାପ ହୋଇଛି ସେଗୁଡ଼ିକ ଦେଖିବା କିମ୍ବା ରାସ୍ତା ଗୋଟିକ ଗୁଡ଼ିକ ସାଇଟ୍ରେ ଗଛ ଲଗାଇବା ବିଭିନ୍ନ ପ୍ରକାର ପୌରପାଳିକାର କାର୍ଯ୍ୟ ହେଉଛି ଏ କେଉଁଠି ପାର୍କ ତିଆରି କରିବା ସହରରେ କୌଣସି କାର୍ଯ୍ୟରେ କିଛି ଗଡ଼ବଡ଼ ହେଲେ କିମ୍ବା କୌଣସି ରାସ୍ତା ଘାଟ ଗୁଡ଼ିକ ଖରାପ ହେଲେ ସେଗୁଡ଼ିକୁ ଦେଖିବା ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟ ପୌରପାଳିକା ଏବଂ ପଞ୍ଚାୟତ ସ୍ତର ମଧ୍ୟରେ ହୋଇଥାଏ